ମୁଁ ଥରେ ଏମିତି ଘରୁ ବଜାରକୁ ଯାଇଥିଲି ଗଲାବେଳେ ବାଟରେ ମୋ ଗାଡ଼ି ପନ୍ଚର୍ ହୋଇଗଲା ତ ଗାଡ଼ି ଯଦି ପନ୍ଚର୍ ହୋଇଗଲା ସେଇଠି ପଚାରିକି ଦେଖିଲି ଲୋକମାନଙ୍କୁ ଗ୍ୟାରେଜ୍ ମୋଠୁ ଗୋଟାଏ କିଲୋମିଟର୍ ଦୂରରେ ତ ସେଇଠି କିଛି ଉପାୟ ନାହିଁ ମୋ ପାଖରେ ତ ସେ ରାସ୍ତାରେ ମୁଁ ଗାଡ଼ି ସେମିତି ପେଲି ପେଲି ପେଲି ପେଲି ଯାଇ ସେ ଗ୍ୟାରେଜ୍ ପାଖରେ ପହଞ୍ଚିଲି ଗ୍ୟାରେଜ୍ ପାଖରେ ପହଞ୍ଚିଲି ସିନା ଗୋଟେ କିଲୋମିଟର୍ ଗାଡ଼ି ଗଡ଼ାଇବା କେତେ କଷ୍ଟ ସେଦିନ ମୁଁ ଅନୁଭବ କରିଛି ଗୋଟାଏ କିଲୋମିଟର୍ ଗାଡ଼ିିକୁ ଖରାରେ ପେଲି ପେଲି ନେଲି ଗ୍ୟାରେଜ୍କୁ ଯେତେବେଳେ ଯାଇ ଗ୍ୟାରେଜ୍ ଯାଏଁ ପହଞ୍ଚିଗଲି ଗୋଟେ ବୋଟଲ୍ ସେଇଠି ପାଣି ପିଇଦେଲି ମୋ ଦେହ କ'ଣ ହୋଇଯାଉଥାଏ ଗୋଟାଏ କିଲୋମିଟର୍ ଖରାରେ ଗାଡ଼ି ଚଲାଇକି ଗାଡ଼ି ଗଡ଼ାଇ ଗଡ଼ାଇକି ଯିବା ଏମିତି ଥରେ ସମ୍ମୁଖୀନ ହୋଇଥିଲି ସେଇଟା ସ୍ମରଣୀୟ ମୋର ଲାଇଫ୍ରେ ରାସ୍ତାରେ ଯାଉଥିଲି ଏମତି ପନ୍ଚର୍ ହୋଇଗଲା ସଡ଼ନ୍ ଦେଖିଲେ ହୱା ନାହିଁ ପଛ ଚକାରେ ହୱା ନାହିଁ ତ କେମିତି ଯିବି ସେଇଠି ତ ଗାଡ଼ି ସେମିତି ଲୋକଙ୍କୁ ପଚାରିଲେ କହିଲେ ଗ୍ୟାରେଜ୍ ଗୋଟାଏ କିଲୋମିଟର୍ ଦୂର ତ ସେମିତି ପେଲି ପେଲି ଏକା ଚାଲିଲି ବହୁତ କଷ୍ଟ ଅନୁଭବ କଲି ସେଦିନ ଯାହା ହଉ ଗ୍ୟାରେଜ୍ ପାଖରେ ପହଞ୍ଚି ଗୋଟେ ବୋଟଲ୍ ପାଣି ଦେଲା ସେଇଠି ପିଇକି ବସିଲି ବସିବା ପରେ କିଛି ସମୟ ପରେ ସେ ଗ୍ୟାରେଜ୍ବାଲା ପନ୍ଚର୍ ମାରିଦେଲା ତା'ପରେ ଏତେ ଖୁସି ଅନୁଭବ ଲାଗିଲା ଗାଡ଼ି ଚଲେଇକି ଘରକୁ ଆସିଲି ମୁଁ ବହୁତ ଖୁସି ଲାଗିଲା ସେ ଯେଉଁ ଗୋଟେ କିଲୋମିଟର୍ ମୁଁ ଗାଡ଼ି ଗଡ଼େଇ ଗଡ଼େଇ ଯାଇଛି ଯେଉଁ କଷ୍ଟ ଅନୁଭବ କରିଛି ବହୁତ କଷ୍ଟଦାୟକ ଥିଲା ସେ ଅନୁଭବଟା ମୋର ଆଜି ପର୍ଯ୍ୟନ୍ତ ସ୍ମରଣୀୟ ସେ ସମୟଟା ଭଗବାନଙ୍କୁ ଡ଼ାକୁଛି ଏମିତି କାହାର ପନ୍ଚର୍ ରାସ୍ତାରେ ନ ହେଉ ମୋ ଭଳିଆ କେହି ଏମିତି ହଇରାଣ ନ ହୁଅନ୍ତୁ ବହୁତ କଷ୍ଟ ଥିଲା ସେଇଟା ମୋ ପାଇଁ ଯାହା ହେଉ ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା ଯେ ଆଉ କେବେ ବି ମୋର ନ ହେଉ ଆଉ କାହାର ବି ନ ହେଉ ଏ କଷ୍ଟ କାହାକୁ ଆଉ ନ ମିଳୁ ଏମିତି ଅସୁବିଧାରେ କେହି ବି ନ ପଡ଼ନ୍ତୁ ସମସ୍ତେ ଭଲରେ ରୁହନ୍ତୁ ଜଗନ୍ନାଥଙ୍କ କୃପାରୁ ଶାନ୍ତିରେ ରୁହନ୍ତୁ ସୁଖରେ ରୁହନ୍ତୁ